ଆମ ଅଞ୍ଚଳରେ ଲାଇବ୍ରେରୀ ଟିଏ ନାହିଁ ଏବଂ ଆମ ଅଞ୍ଚଳରେ ଗୋଟେ ଲାଇବ୍ରେରୀଟି ଖୋଲିବା ପାଇଁ ଆମେ ମଧ୍ୟ ବିଭିନ୍ନ ପ୍ରୟାସ କରିଛୁ ଯାହାଫଳରେ କିି ଆମ ଅଞ୍ଚଳରେ ଗୋଟେ ଲାଇବ୍ରେରୀ ସ୍ଥାପନ କରାଯାଉ ଏବଂ ମୁଁ ଘରେ ବସି ମହାଭାରତ ରାମାୟଣ ନଳଦମୟନ୍ତୀ ବିକ୍ରମ ବେତାଳ ଏହିପରି ଉପନ୍ୟାସ ପଢ଼ିବାକୁ ପସନ୍ଦ କରେ ସେଠୁ ବହୁତ ମଧ୍ୟ କ'ଣ କରିଥାନ୍ତି ଆମେ ଶିକ୍ଷକ ବହୁତ ଶିକ୍ଷା ମଧ୍ୟ ପାଇଥାଉ ଯାହାଫଳକି ଆମେ ଦୈନନ୍ଦିନ କାର୍ଯ୍ୟ ଜୀବନରେ ମଧ୍ୟ ବହୁତ କାମରେ ଲାଗିଥାଏ ଏବଂ ଭାଗବତ ଗୀତା ରାମାୟଣ ଏବଂ ଭାଗବତରେ ମଧ୍ୟ ଲେଖା ହେଇଥିଲେ ଯେପରି ସଚ୍ଚୋଟ ରହିବାକୁ ଚେଷ୍ଟା କରୁ ସମସ୍ତେ ସଚ୍ଚୋଟ ରହିବାକୁ ଚେଷ୍ଟା କରନ୍ତି ମନ ମଧ୍ୟ ଭଲ ଲାଗିଥାଏ ପଢ଼ିବା ଦ୍ୱାରା ମୋର ଜେନେରାଲ୍ ସ୍କିଲ୍ ମଧ୍ୟ ଡେଭ୍ଲପ୍ ହେଇଥାଏ ଯାହାଫଳରେ ଆମର ମାନସିକ ଭାରସାମ୍ୟ ମୁଁ ଠିକ୍ ଭାବରେ ରହିଥାଏ ଅଲଗା କୌଣସି କାର୍ଯ୍ୟକ୍ରମରେ ରଖିବା ଅପେକ୍ଷା ସବୁ ଦେଖିବା ଅପେକ୍ଷା କୌଣସି ଉପନ୍ୟାସ ପଢ଼ିବାକୁ ପସନ୍ଦ କରିବାକୁ ମୁଁ ଭଲ ପାଏ ଏବଂ ସମସ୍ତଙ୍କୁ ମଧ୍ୟ କହିଥାଉ ଯେ ସମସ୍ତେ ଅଲଗା ସମୟରେ ନକରି କିଛି ଜାଣିବା ଜିନିଷ ପଢ଼ନ୍ତୁ